ମହିଳାମାନେ ମାଛ ଧରିବା ପାଇଁ ଜାଲ ତିଆରି କରନ୍ତି ଏବଂ ବେନ୍ଦା ତିଆରି କରନ୍ତି ଜାଲ ଦ୍ୱାରା ବେନ୍ଦାମାନଙ୍କୁ ମହିଳାମାନେ ସବୁ ଘରେ ରହି ଜାଲ ବେନ୍ଦା ତିଆରି କରନ୍ତି ଏବଂ ଚାରା ତିଆରି କରନ୍ତି ମହିଳାମାନେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଆନ୍ତି ନାହିଁ କାହିଁକି ନା ସେମାନେ ପାଣିକି ବହୁତ ଡରନ୍ତି ସେମାନଙ୍କୁ ଲୁଗା ପିନ୍ଧି ପହଁରିବାରେ ଅସୁବିଧା ହୁଏ ପହଁରି ପାରନ୍ତି ନାହିଁ ପାଣିକି ବହୁତ ଭୟ କରନ୍ତି ମହିଳାମାନେ ସେଥିପାଇଁ ସମୁଦ୍ରକୁ ମାଛ ଧରିବାକୁ ଯାଆନ୍ତି ନାହିଁ